ରାୟଗଡ଼ା ଆମର ଗୋଟିଏ ରାୟଗଡ଼ା ଆମର ଗୋଟିଏ ଜିଲ୍ଲା ଏହି ଏହି ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସ୍ଥାନୀୟଟି ହେଲା ମାଆ ମାଝୀ ଗୋରି ମନ୍ଦିର ମାଆ ମାଝୀ ଗୋରି ମନ୍ଦିର ଥିବା ଏକ ଦର୍ଶନୀୟ ସ୍ଥାନ ଏଠାରେ ଏହାର ଚତୁଃପାର୍ଶ୍ୱରେ ବହୁତ ସଫାସୁତୁରା ଏହି ମନ୍ଦିରରେ କୌଣସି ଅସୁବିଧା ନାହିଁ ରାୟଗଡ଼ା ଜିଲ୍ଲା ରେ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି ଆର୍ ରାସ୍ତାଘାଟ ଏହି ରାୟଗଡା ଜିଲ୍ଲା ରାସ୍ତାଘାଟ ବହୁତ ସୁବିଧା ଏବଂ ରାସ୍ତାର ଚତୁଃପାର୍ଶ୍ୱରେ ଲାଇଟ୍ ଫାଇଟ୍ ମଧ୍ୟ ଜଳାଇ ଦିଆଗଲାଣି ଏରା ସବୁ ବାଟ ଘାଟରେ ଲାଇଟ୍ ଜଳାଇ ଦିଆଯାଇଛି ଏବଂ ରାୟଗଡ଼ା ଜିଲ୍ଲାର ଅଳିଆ ଆବର୍ଜନା ନେବାକୁ ଗଲେ ମ୍ୟୁନିସିପାଲିଟି ଗାଡ଼ି ଆସୁଚି ମ୍ୟୁନିସିପାଲିଟି ଗାଡ଼ି ଆସି ଏହି ଅଳିଆ ଆବର୍ଜନାକୁ ନେଇ ଗୋଟିଏ ସ୍ତାନରେ ଯୋଉ ଅଳିଆ ଆବର୍ଜନା ଥାଏ ସେ ଅଳିଆ ଆବର୍ଜନା ଗୋଟେ ଖତରେ ପରିଣତ ହୁଏ ଏ ଖତ ମଧ୍ୟ ବିଭିନ୍ନ ପ୍ରକାର କାମରେ ଆମର ଆସିଥାଏ ଏବଂ ରାୟଗଡ଼ା ଜିଲ୍ଲାର ମୋତେ ସ୍ୱଚ୍ଛ ଭାରତ ମିଶନ ଅଭିଯାନର ପ୍ରକ୍ରିୟା ଚାଲି ଚାଲିଥିଲା ଏ ପ୍ରକାର ସୁବିଧା ରାୟଗଡ଼ା ଜିଲ୍ଲାରେ ମଧ୍ୟ ଅଛି